ଆମ ଘରେ ପାଖରେ ଜଣେ ସିଙ୍ଗର୍ ରହୁଥିଲେ ଏବଂ ତାଙ୍କ ଗୀତ ଶୁଣି ମୋତେ ବହୁତ ଭଲ ଲାଗୁଥିଲା ସେଥିପାଇଁ ତାଙ୍କଠୁ ଗୀତ ଶିଖିବା ପାଇଁ ମୋର ଆଗ୍ରହ ହେଇଥିଲା ଏବଂ ମୁଁ ମୁଁ ଛୋଟ ବେଳୁ ଗୀତ ଶୁଣିବାକୁ ବହୁତ ଭଲ ପାଉଥିଲି ଏବଂ ଦିନେ ମୋବାଇଲ୍ରେ ଗୀତ ଗାଇବି ବୋଲି ଇଚ୍ଛା ପ୍ରକାଶ କରିଥିଲି ଅନ୍ୟର ଗୀତ ଶୁଣୁଥିଲି ଏବଂ ତାଙ୍କ ଠୁ କିଛି ଉପଦେଶ ମଧ୍ୟ ନେଉଥିଲି ଗୀତ ଶୁଣିବା ପାଇଁ ମୁଁ ବହୁ ଆଗ୍ରହରେ ଗୀତ ଶୁଣି ଏବଂ ବୋଲୁଥିଲି ଗୀତ ଗାଇବାରେ ମୋର ବହୁତ ଭଲ ସ୍ୱର ହେଉଥିବାରୁ ମୁଁ ଗୀତ ଗାଇ ଗୀତ ଗାଇବାରେ ମୋର କୌଣସି ପ୍ରକାରର ଅସୁବିଧା ହେଉନଥିଲା ଗୀତ ଶୁଣିବା ପାଇଁ ଏବଂ ଟିଭି ରେଡ଼ିଓ ଆଉ ମୋବାଇଲ୍ ଏମିତି ଇଣ୍ଟରନେଟ୍ରେ ମଧ୍ୟ ମୁଁ ଗୀତ ଶୁଣୁଥିଲି ଏବଂ ସର୍ଚ୍ଚ ମାରି ଗୀତ ଶୁଣିବା ଏହା ବହୁତ ଇଚ୍ଛା ପ୍ରକାଶ ମଧ୍ୟ କରୁଥିଲି ଆମ ଘର ପାଖରେ ଯେଉଁ ସିଙ୍ଗର୍ ରହୁଥିଲେ ତାଙ୍କ ନିକଟରୁ ବି ମୁଁ ଉପଦେଶ ମାଗିଥିଲି ସେଥିପାଇଁ ମୋତେ ଗୀତ ଗାଇବା ଏବଂ ଶୁଣିବା ମୋତେ ବହୁତ ଭଲ ଲାଗୁଥିଲା ଗୀତ ଗାଇବାରେ କୌଣସି ଆପତ୍ତି ନଥିଲା ଗୀତ ଗାଇବା ପାଇଁ ମୁଁ ବହୁତ କଷ୍ଟ ମଧ୍ୟ କରିଥିଲି ଆଉ ମୋର ସ୍ୱର ଭଲ ଥିବାରୁ ମୁଁ ବହୁତ ଭଲ ଗୀତ ଗାଉଥିଲି ଏବଂ ଗୀତ ଗାଇବାରେ ମଧ୍ୟ ସଫଳ ହେଇଥିଲି ଗୀତ ଗାଇବାରେ ମୋତେ ବହୁତ ଆନନ୍ଦ ମିଳୁଥିଲା ତେଣୁ ଗୀତ ଗାଇବା ପାଇଁ ମୋତେ ବହୁତ ଭଲ ଲାଗେ ଏବଂ ଶୁଣିବାକୁ ବି ମଧ୍ୟ ସେଥିପାଇଁ ମୁଁ ସମସ୍ତଙ୍କୁ କୁହେ ଯେ ଗୀତ ଗାଇବା ପାଇଁ ଗୀତ ଶୁଣିବା ପାଇଁ ସମସ୍ତଙ୍କୁ ମୁଁ ଇଚ୍ଛା ପ୍ରକାଶ ମଧ୍ୟ କରିଥାଏ